ଓଡ଼ିଶାର ଶିକ୍ଷା ବର୍ତ୍ତମାନ ବହୁତ ଆଗେଇଛି ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ବହୁତ ଗୁଡ଼ିଏ ପରିବର୍ତ୍ତନ ହୋଇଛି ବର୍ତ୍ତମାନ ଯେମିତିକି ଦେଖନ୍ତୁ ଆମର ଆଦିବାସୀ ବହୁଳ ଅଞ୍ଚଳରୁ ପିଲାମାନେ ସଠିକ୍ ଶିକ୍ଷା ପାଇପାରୁନଥିଲେ କିନ୍ତୁ ଏବେ ଆଦିବାସୀ ଅଞ୍ଚଳରୁ ମଧ୍ୟ ପିଲାମାନେ ଆସି ସଠିକ୍ ଶିକ୍ଷା ପାଇପାରୁଛନ୍ତି ତା'ସହିତ ଶାରୀରିକ ଅକ୍ଷମ ଯେଉଁମାନେ ଅଛନ୍ତି ସେ ପିଲାମାନେ ମଧ୍ୟ ଶିକ୍ଷା ପାଇବାରୁ ବଞ୍ଚିତ ହେଉଥିଲେ କିନ୍ତୁ ବର୍ତ୍ତମାନ ସେମାନେ ସଠିକ୍ ଶିକ୍ଷା ପାଇପାରୁଛନ୍ତି ତ ସରକାରୀ ସହାୟତା ମଧ୍ୟ ସେମାନଙ୍କ ସହିତ ରହିଛି ଯେମିତିକି ଷ୍ଟାଇପେଣ୍ଡ୍ ଆକାରରେ ଶାରୀରିକ ଅକ୍ଷମଙ୍କୁ ମଧ୍ୟ ଦିଆଯାଉଛି ଏବଂ ଆଦିବାସୀ ବହୁଳ ଅଞ୍ଚଳରୁ ଯେଉଁ ପିଲାମାନେ ଆସୁଛନ୍ତି ସେମାନଙ୍କୁ ମଧ୍ୟ ସମ୍ବଳ ଦିଆଯାଉଛି ସେମାନେ ସେଥିରେ ସେମାନେ ପାଠ ପଢୁଛନ୍ତି ତା'ସହିତ ସେମାନେ ନିଜର ଖର୍ଚ୍ଚ ମଧ୍ୟ କରିପାରୁଛନ୍ତି ଏବଂ ତା'ସହିତ ଆମର ବାଳିକାମାନଙ୍କୁ ମଧ୍ୟ ସାଇକେଲ୍ ମଧ୍ୟ ଦେଇଛନ୍ତି ଯେଉଁମାନେ ଦୂରଦୁରାନ୍ତରୁ ଶିକ୍ଷା ପାଇବା ପାଇଁ ଆସୁଛନ୍ତି ସେମାନଙ୍କୁ ସାଇକେଲ୍ ମଧ୍ୟ ସରକାର ତରଫରୁ ଯୋଗେଇ ଦିଆଯାଇଛି ତେଣୁ ଦେଖିବାକୁ ଗଲେ ଆମେ ବର୍ତ୍ତମାନ ଶିକ୍ଷା ପଦ୍ଧତିରେ ବହୁତ ଉନ୍ନତି ଆସିଛି